ହ୍ୟାଲୋ ଲିତାଇ ବୁକ୍ ଷ୍ଟୋରରୁ କହୁଛ କି ଭାଇ ମୁଁ କହୁଥିଲି କି କମ୍ପିଟେଟିଭ୍ ପାଇଁ କ'ଣ ବୁକ୍ ଅଛି

ହଁ ଭାଇ ମୋତେ ମ୍ୟାଥ୍ମେଟିକ୍ସର ଆରିହାନ୍ତର ଗୋଟେ ବୁକ୍ ଦରକାର ଥିଲା ମ୍ୟାଥ୍ମେଟିକ୍ସ ପାଇଁ ଯେ ଭାଇ ସେ ପ୍ରାଇସ୍ କେତେ କ'ଣ ଆସିଯିବ ଆଉ

ଭାଇ ମୋର ଚାରିଟା ଖଣ୍ଡେ ଦରକାର ଅଛି ମୋର ଆଉ ସାଙ୍ଗମାନଙ୍କର କିଛି ଦରକାର ଚାରିଟା ଖଣ୍ଡ ଦରକାର ଅଛି ଆଉ ଆଜ୍ଞା ଆଉ ଭାଇ ଆଉ ଭାଇ କେଉଁ ବହି ମାନେ ମାନେ କମ୍ପିଟେଟିଭ୍ ଲାଇନ୍ ପାଇଁ ଭଲ ହେବ ରିଜୋନିଂର କିଛି ଭଲ ଅଛି କି

ଆଉ ଜି କେ ଜି କେ ରିଲେଟେଡ଼୍ ଆରିହାନ୍ତର ଅଛି ହଁ ହଉ କେତେ କ'ଣ ପ୍ରାଇସ୍ ଆସିବ ଭାଇ ଆଜ୍ଞା

ଆଉ କିଛି ମାନେ ଲୋଏଷ୍ଟ ନାହିଁ ମାନେ କମ୍ ଦାମିକିଆ ଯେତେ ଯାହା ହେଲେବି ଭାଇ କ୍ୱେଶ୍ଚିନ୍ ରହୁଛି ତା ଭିତରେ ଆଉ ମାଗାଜିନ୍ ବହିଗୁଡ଼ା ଆସୁନି ଜିକେର କିଛି

ଭାଇ ମୋର ସବୁଥିରୁ ଚାରିଟା ଲେଖାଏଁ ଦରକାର ମାନେ ଜିକେରୁ ଚାରିଟା ଆଉ ମ୍ୟାଥମେଟିକ୍ସରୁ ଚାରିଟା ତା'ପରେ ରିଜୋନିଂ ପାଇଁ ଚାରିଟା ଆଉ ସାଇନ୍ସରୁ ଚାରିଟା ଏମିତି ସବୁଥିରୁ ମୋର ଚାରି ଚାରିଟା ବୁକ୍ ଦରକାର

ହଁ ହଁ ଯେ ଭାଇ ଟୋଟାଲ୍ ଟୋଟାଲ୍ ପ୍ରାଇସ୍ କେତେ କ'ଣ ହେଇଯିବ ଆଜ୍ଞା କୁହନ୍ତୁ

ଠିକ୍ ଅଛି ଭାଇ ମୁଁ ଦିନେ ଦୁଇ ଦିନ ଛାଡ଼ିକି ଯାଇ ନେଇଆସିବି ଆଉ ଆଜ୍ଞା ରଖୁଛି